ଆମ ରାଜ୍ୟର ନାମ ଓଡ଼ିଶା ଓଡ଼ିଶୀ ସଂସ୍କୃତ ଭାବେ ଏହା ଉପଯୁକ୍ତ ଯାହା ଆମକୁ କଳା ଓ ସଂସ୍କୃତିର ସଂସ୍କୃତି କ୍ଷେତ୍ରରେ ସାହାଯ୍ୟ କରିଥାଏ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ କବିତା ଉପନ୍ୟାସ ରାମାୟଣ ମହାଭାରତ ଗୁଡ଼ିକ ବର୍ଣ୍ଣନା କରାଯାଇଛି ଯାହାଦ୍ୱାରା ଲୋକମାନେ ତାଙ୍କର ଓଡ଼ିଆ ଭାଷାକୁ ବେଶ ଗୁରୁତ୍ୱପୂର୍ଣ୍ଣ ଭାବୁଛନ୍ତି